ପାଞ୍ଚ ଛଅ ଦିନ ତଳେ ଗୋଟିଏ ମୁଁ ନେକଲେସ୍ ଆଣିଥିଲି ଜମା ଭଲ ପଡ଼ିଲାନି ସେଥିରେ ଯାହା ବି ପଥର ଲାଗିଥିଲା ସବୁ ଝଡ଼ିଗଲା ଆଉ ମୁଁ ଯେତେବେଳେ ଗାଧୋଇବା ଦେଖିଲି ତା'ପର ଗୋଟିଏ ଦିନ ବି ପିନ୍ଧିଛି ତା ପରଦିନ ଦେଖିଲା ବେଳକୁ ସେଠି କଲର୍ କିଛି ନାହିଁ ସେ ଷ୍ଟିଲ ପରିକା ହୋଇଯାଇଛି